ଆମର ପାଣିପାଗ ପରେ ଯଦି ବି ଆମେ ଚାଷଟେ କରୁଛେ କମ୍ ବର୍ଷା ହେଲେ ଯେମତି ଆମର ଯାନ୍ତ୍ରିକ ସାହାଯ୍ୟରେ କୃଷିଟିକୁ ଇଏ ବଢାଇବା ପାଇଁ ପାଣି ପୋଖରୀରୁ ହେଉ ନହେଲେ ମ ଯାନ୍ତ୍ରିକ ସାହାଯ୍ୟରେ ମଟର ସାହାଯ୍ୟରେ ଉଠାଇକି ପକାଇବା ଆଉ ଅଧିକ ଖରାହେଲେ ଆମର ଫସଲଟା ପ୍ରାୟ ଫାଟିଯାଏ ଜମିର କେମିତି କ'ଣ ହେବ ତାରି ବ୍ୟବସ୍ଥା ହଉଛି ପାଣି କମିବାରୁ ସୂର୍ଯ୍ୟ ଉତ୍ତାପରେ ବିଲ ମାନେ ପୂରା ଫାଟି ପୂରା ମାଟି ଗୁଡ଼ା ଆଁ କରିଥାଏ ସେଥିପାଇଁ ଆମେ ଯାନ୍ତ୍ରିକ ସାହାଯ୍ୟରେ ପାଣି ଯୋଗାଇଥାଉ ବିଲକୁ ଆଖପାଖରେ ଚାଷ କଲା ଭିତରେ ଯେଉଁ ପୋକ ହୁଅନ୍ତି କୀଟନାଶକ ମେଡ଼ିସିନ୍ ଆମେ ବ୍ୟବହାର କରୁ ଯେମିତିକି ପଏଜନ୍ ତା'ର ଆସେ କେତେ ମାତ୍ରା ପାଣି ଦିଆ ହୋଇକରି ଧର ଗୋଟେ ଲିଟର ପାଣିରେ ତିନି ଏମ୍ ଏଲ୍ ଚାରି ଏମ୍ ଏଲ୍ ଏମ୍ ଏଲ୍ ମେଡ଼ିସିନ୍ ଦିଆହୁଏ ଫସଲକୁ ରକ୍ଷା କରାଯାଏ କୀଟମାନଙ୍କ ଠାରୁ ମେସିନ୍ ସହାୟତାରେ ସ୍ପ୍ରେ ଦିଆଯାଏ